ଆମ ଗ୍ରାମର ଗୋଟିଏ ମୋବାଇଲ୍ ଦୋକାନରେ ମୁଁ ଗୋଟିଏ ଇୟରଫୋନ୍ କିଣିକିରି ଆଣିଥିଲି ତାର ଦାମ୍ ଥିଲା ପନ୍ଦରଶହ ଟଙ୍କା ସେ ଦୋକାନରୁ କିଣି ଆଣିଲା ବେଳେ ଦୋକାନ ଦୋକାନବାଲା କହିଥିଲା କି କେମିତିକା ପନ୍ଦରଶହ ଟଙ୍କା ଦାମର ଯାହାକି ଆ ଶୀଘ୍ର ଖରାପ ହବ ନାହିଁ କିଛି ନାହିଁ ଗୋଟେ ବର୍ଷ ମଧ୍ୟ ଗ୍ୟାରେଣ୍ଟି ଦେଇଥିଲା କିନ୍ତୁ ଏହା କିଣିକିରି ଆଣି ଘରେ ଆଣିକରି ଦୁଇ ଦିନ ବ୍ୟବହାର କରି ବ୍ୟବହାର ହେଲା ପରେ ଏହାର ଓୱେର୍ ପୋଡ଼ିକିରି ଆଉ ଶୁଭା ଯାଉନଥିଲା ବା ସ୍ପିକର୍ ଖରାପ ହୋଇଗଲା ତାପରେ ଦୋକାନବାଲାକୁ ଯାଇକି କହିଥିଲେ ଯେ ଏ ସ୍ପିକର ଖରାପ ହେଲା କେମିତି ଆପଣ ଏ